ଯଦି ମୋତେ କୌଣସି ଜାଗାକୁ ଯାତ୍ରା କରିବାକୁ ହେବ ତା'ହେଲେ ମୁଁ ପୁରୀ ଯିବାକୁ ଚାହିଁବି କାରଣ ପୁରୀର ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଜଗନ୍ନାଥ ମନ୍ଦିର ବିଶ୍ଵ ପ୍ରସିଦ୍ଧ ମନ୍ଦିର ଆଉ ଏଥିରୁ ଆମକୁ ବହୁତ ଆଧ୍ୟାତ୍ମିକ ଜ୍ଞାନ ମିଳିପାରିବ ଯେମିତି ପୁରୀର ଜଗନ୍ନାଥ ମନ୍ଦିରର ଲାଗିଥିବା ଉପରର ବାନା ପବନର ବିପରୀତ ଦିଗରେ ଉଡ଼ିବା ହେଉ କିମ୍ବା ଜଗନ୍ନାଥ ମନ୍ଦିରର ପ୍ରବେଶ କଲା ପରେ ସମୁଦ୍ରର ଲହଡ଼ି ନଶୁଭିବା ହେଉ କିମ୍ବା ଜଗନ୍ନାଥ ମନ୍ଦିରର ଛାଇ ତଳେ ନପଡ଼ିବା ହେଉ ଏପରି ଅନେକ ଜିନିଷ ସେଥିରୁ ଦେଖିବାକୁ ମିଳିବ ଆଉ ଜଗନ୍ନାଥ ମନ୍ଦିରର ଯେଉଁ ରୋଷଶାଳା ଯେଉଁଥିରେକି ବିଶ୍ଵର ସବୁଠୁ ବଡ଼ ରୋଷଶାଳା ବୋଲି କୁହାଯାଏ ଆଉ ଯେନେକି ଯାହା ବି ଭକ୍ତ ଆସିବେ ସମସ୍ତଙ୍କର ଲାଗି ମହାପ୍ରସାଦ ହୋଇପାର୍ସି କେବେବି ଅଧିକ ନାହିଁ ହୁଏ କି କେବେ ବି ଶର୍ଟ ନାଇଁ ହୁଏ ସେଥିଲାଗି ବୋଲି ଏଥିରେ ବହୁତ ଜିନିଷ ଆମକୁ ଶିଖିବାକୁ ଅଛି କେମିତିକରି ଭଗବାନଙ୍କର କୃପା ଭଗବାନଙ୍କ ସାନ୍ନିଧ୍ୟ ସେ ଜାଗାରେ ସମସ୍ତଙ୍କୁ ନୂଆ ମାର୍ଗ ଦେଖାସି କେମିତିକରି ନୂଆ ଜୀବନର ଶୈଳୀ ଶିଖାସି ଏ ସବୁ ଜିନିଷ ସେନେ ଶିଖିବାକୁ ହେବ ଏବଂ ଜଗନ୍ନାଥ ସଂସ୍କୃତି ବିଷୟରେ ଅଧିକ ଜାଣିବା ଲାଗି ହେଲେ ଏ ଜାଗା ହେଉଛି ବିଶ୍ଵର ସବୁଠୁ ସୁବର୍ଣ୍ଣ ସୁଯୋଗ ଥିବା ଜାଗା